ପନ୍ଦ୍ର ହଜାର୍ ତିନ୍ଶହ ଅଶୀ ଅଠ୍ର ହଜାର୍ ଚାର୍ଶହ ଅଠାବନ୍ ଉନେଇଶ୍ ହଜାର୍ ପାଁଶହ ପଚାଶ୍ କୁଡ଼େ ହଜାର୍ ପାଁଶହ ପଚାଶ୍ ଚଉଦ ହଜାର୍ ଦୁଇ ଶହ ପଚିଶ୍